ଆଜିକାଲି ସମସ୍ତେ କହୁଛନ୍ତି ପୁଅ ଝିଅ ସମାନ ହେଲେ କେଉଁ କ୍ଷେତ୍ରରେ ବି ପୁଅ ଝିଅ ସମାନ ନାହିଁ ଆଜିକାଲି ପୁଅମାନଙ୍କୁ ଅଧିକ ସ୍ତରରେ ରଖୁଛନ୍ତି ଝିଅମାନଙ୍କୁ କୁଆଡ଼େ ବି ପଠାଉନାହାନ୍ତି ଆଜିରେ ବି ଘର ଲୋକ ଡରୁଛନ୍ତି କି ତୁ ଝିଅ ପିଲା କୁଆଡ଼େ ଯିବୁ ତୁ ଯାଆନା ପୁଅ ପିଲା ସବୁଆଡ଼େ ଯିବେ ସେ ଆଜିରେ ବି ସମସ୍ତେ ଭେଦଭାବକୁ ବହୁତ ରଖୁଛନ୍ତି କାରଣ ପୁଅ ଝିଅ ମଧ୍ୟରେ ବହୁତ ଭେଦଭାବ ରଖୁଛନ୍ତି ପୁଅ ବାହାରକୁ ଯିବ ଝିଅ ଯିବନି ଝିଅ ଘରେ ରହିବ ସବୁ କ୍ଷେତ୍ରରେ ବି ଝିଅମାନଙ୍କୁ ପଛୁଆ ରଖୁଛନ୍ତି ପୁଅମାନଙ୍କୁ ଆଗୁଆ ରଖୁଛନ୍ତି ମହିଳାମାନଙ୍କୁ ବହୁତ କାମରେ ପଛୁଆ ଦେଉ ରଖୁଛନ୍ତି ସେଥିଲାଗି ସମସ୍ତେ ବହୁତ କଷ୍ଟ କରୁଛନ୍ତି